ମାଛ ନଦୀ ପୋଖରୀ ବିଲ ବାଡ଼ି ଏରୁ ଆରମ୍ଭ କରି ଯେଉଁଠି ପାଣି ଥାଏ ସେଠି ମାଛ ଧରିବାର ସୁବିଧା ଥାଏ ଆଉ ମାଛ ଅନ୍ୟତଃ ଆମେ ଗାଉଁଳିଆରେ ଖଦି ପତଳା ଚାଦର ଲୁଗାରେ ଦୋଳା ଦେଇି ଧରିଥାଉ ଆଉ ଛୋଟ ଜାଲ ବି ତାକୁ ପ୍ଲାଷ୍ଟିକ୍ରେ ବନାହୋଇଥାଏ ଆଉ ବାଉଁଶରେ ବିଲରେ ପକାଇବା ପାଇଁ ଆମମାନେେ ବାଉଁଶ ତିଆରି ବେନ୍ଦା ମଧ୍ୟ ପକାଇଥାଉ ଆଉ ନାଠି ଦ୍ୱାରା ବି ବନେଇକିରି କୂଅ ଗାଡ଼ିଆରୁ ବି ମାଛ ଧରିଥାଉ ଆଉ ଶୁଖିଲେ ଗାଡ଼ିଆରେ କମ୍ ପାଣି ଥିଲେ ତାକୁ ମୋଟର୍ ଲଗେଇ ଡ଼ିଜେଲ ମୋଟର୍ ଲଗେଇ ନହେଲେ ତାକୁ ପାଣି ସେଣାରେ ବାହି ଏଇ ପଦ୍ଧତିରେ ଆମେ ମାଛ ଧରିଥାଉ